ମୁଁ ଛୋଟବେଳୁ ବହୁତ ପୁରାଣ ପଢ଼ିବାକୁ ଭଲଲାଗେ ଏବଂ ଲୋକମାନଙ୍କୁ ବି ଲୋକମାନଙ୍କୁ ବି କୁହେ ପୁରାଣ ପଢ଼ିବାକୁ ମୁକ୍ତି ବିଷୟରେ ଆମକୁ କହିଛନ୍ତି ଯାହା ସାଂସ୍କୃତିକ ପରିଚୟ କରି ସାଂସ୍କୃତିକ ରଚନା କାହାଣୀମାନେ ପୁରୁଣା ପୁରାଣ ଭାଗବତ ଗୀତା ଏମିତି ବହୁତ ପଢ଼ିବାକୁ ଭଗବାନ ବହୁମୁଖ ମୋତେ ଭଲଲାଗେ ମୁଁ ଲୋକମାନଙ୍କୁ ବି କହିବାକୁ ଗଲେ ମୋ ପୁରାଣ ମାନେ ପୁରାଣ ପଢ଼ିଲେ ବହୁତ ଅଭିଜ୍ଞତା ହୋଇଥାଏ ଏବଂ ଜ୍ଞାନ ବି ବଢ଼ିଥାଏ ପୁରା ଭାଗବତ ଗୀତା ଏମିତି ପଢ଼ିବାକୁ ଗଲେ ଛୋଟଛୋଟ ପିଲାମାନଙ୍କୁ ବି କହିବା ମାନେ ପୁରାଣ ପଢ଼ିଲେ ବହୁତ ସାଂସ୍କୃତିକ ଜ୍ଞାନ ବୃଦ୍ଧି ହେବ ଏମିତି ମାନେ ପୁରାଣ ପଢ଼ିଲେ ବହୁତମାତ୍ରାରେ ଆମର ଲାଭ ହୋଇଥାଏ ଏବଂ ପୁର ପୁରାଣରେ ବହୁତମାତ୍ରକର ବହୁତମାତ୍ରକ ମନେକର ମହାଭାରତ ମନ୍ତ୍ର ଏମିତି ପୁରାଣରେ ବହୁତ ବହୁତ ମନ୍ତ୍ର ଲେଖାଯାଇଛି ଏବଂ ଭାଗବତ ଗୀତା ଏମିତି ପୁରାଣ ପଢ଼ିବାକୁ ବହୁତ ଭଲଲାଗେ ଲୋକମାନଙ୍କୁ ମୁଁ ସେଥିପାଇଁ ପୁରାଣ ପଢ଼ିବାକୁ ଲୋକମାନଙ୍କୁ କୁହେ